ମ୍ୟାଡ଼ମ୍ ଆପଣ ଋତୁ ତ ଜାଣିଛନ୍ତି ଆପଣଙ୍କୁ କେଉଁ ଋତୁ ଭଲ ଲାଗେ ବର୍ଷା ଋତୁ କେତେଟା ଋତୁ ଅଛି କହିଲେ ଛଅଟା କ'ଣ କ'ଣ ଋତୁର ନା କହିଲେ ବର୍ଷା ଶରତ ହେମନ୍ତ ଶୀତ ବସନ୍ତ ଆପଣ ସେ ଋତୁ ଭିତରୁ ଆପଣ କେଉଁ ଋତୁକୁ ବେଶି ଭଲପାଆନ୍ତି ବର୍ଷା ଋତୁ କ'ଣ ପାଇଁ ବର୍ଷା ଋତୁକୁ ଭଲପାଆନ୍ତି ବର୍ଷା ଋତୁରେ ପାଣି ଦେଖିବାକୁ ମେଘ ବର୍ଷା ହେଲେ ଭଲ ଲାଗେ ସେତେବେଳେ ଗଛପତ୍ର ବି ଟିକିଏ କଅଁଳେ ଭଲଲାଗେ ଦେଖିବାକୁ ବର୍ଷାଦିନେ ଚାରିଆଡ଼େ ପରିଷ୍କାର ଲାଗେ ବର୍ଷା ହେଇଯିବା ପରେ ବର୍ଷା ଋତୁରେ କୁଆଡ଼େ ବୁଲାବୁଲି କରିବାକୁ ଯାଆନ୍ତି ବର୍ଷା ଋତୁରେ କୁଆଡ଼େ ବୁଲିବାକୁ ଯିବି ଆଉ କିଛି ଆଉ ଶରତ ଋତୁ କି ଶୀତ ଋତୁ ଶୀତ ଋତୁରେ ଭଲ ଲାଗେ ଶୀତ ଋତୁରେ ଶୀତ ଟାଇମ୍ରେ ବୁଲିବା ପାଇଁ ଭଲଲାଗେ ଶୀତ ଦିନେ ତ ବୁଲନ୍ତି କ'ଣ ଖାଇବାକୁ ଭଲଲାଗେ ଶୀତ ଋତୁରେ ଶୀତ ଋତୁରେ ସବୁ ଜିନିଷ ଭଲଲାଗେ ଖାଇବାକୁ ସବୁ ଜିନିଷ ହଁ ଶୀତଦିନେ ତ ସବୁ ଜିନିଷ ଭଲଲାଗେ ଖାଇବାକୁ ଗରମ ଗରମ ଖାଇଲେ ଭଲଲାଗେ ନାଇଁ ହଁ